ଆମର ଅଞ୍ଚଳରେ ଯୋଉ ସ୍ୱାସ୍ଥ୍ୟ ସେବା ଅଛି ସେଇଟା ବହୁତ ପରିଚ୍ଛନ୍ନତା ଭାବରେ ଅଛି ଲମ୍ବା ଧାଡ଼ି ବି ଦିଆଯାଉଛି ଆଉ ଭଲରେ ଟ୍ରିଟମେଣ୍ଟ୍ ବି କରାଯାଉଛି ଯୋଉ ଯୋଉ ଆମର ଡକ୍ଟର୍ ଆସିକି ସେମାନେ ବି ସହଯୋଗ କରୁଛନ୍ତି କିନ୍ତୁ ଯୋଉ ପରିଚ୍ଛନ୍ନତା ପଛରେ ବି ଲୋକମାନେ ଅପରିଷ୍କାର କରିଦେଉଛନ୍ତି କେଉଁଠି ପାନ ଛେପ ପଡ଼ିଲା କେଉଁଠି ବିଡ଼ି ସିଗାରେଟ୍ ଏଇସବୁ ଯୋଉ କେତେ ଲୋକେ ଅଛନ୍ତି ସେସବୁ ଟିକେ ଦୂର କରିଥିଲେ ହସ୍ପିଟାଲ୍ଟା ଆଉ ଠାରେ ସ୍ୱାସ୍ଥ୍ୟ ସେବା ପାଇଁ ବହୁତ ଉପକୃତ ହୋଇଥାନ୍ତା ଆଉ ଆମର ଡକ୍ଟର୍ମାନେ ବି ଟାଇମ୍ ଅନୁଯାୟୀ ଆସନ୍ତୁ କାହିଁକି ନା ସେମାନେ ଆସୁଛନ୍ତି ମନା କରୁନୁ କିନ୍ତୁ ଦଶଟାରେ ଯାଏ ଜଗିଥିବ ଲୋକ କିନ୍ତୁ ସେମାନେ ଆସିଲାକୁ ଟିକେ ଡେରି ହେଉଯାଇ ତ କାଳେ ତାଙ୍କର କାମ ଥିବ କିନ୍ତୁ ଟାଇମ୍ ଅନୁସାରେ ଆମେ ଯଦି କାମ କରିବା